ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ସାର୍ ନମସ୍କାର ସାର୍ ଜାଣି ପାରୁନାହାଁନ୍ତି କି ମୁଁ ପ୍ରିୟଦର୍ଶିନୀ କହୁଛି ସାର୍ ମୋର ପରା ହଁ ସାର୍ ସାର୍ ମୋର ପରା ଏବେ ଟେଷ୍ଟ ପରୀକ୍ଷା ଅଛି ତ ସେହିଥିପାଇଁ ମୁଁ ଆପଣଙ୍କ ପାଖକୁ କଲ୍ କରିଥିଲି ସାର୍ ଏବେ ଆପଣ ଫାଙ୍କା ଅଛନ୍ତି କି ଅଛନ୍ତି ତ ମୋର ଏବେ କିଛି ଆପଣଙ୍କୁ ପାଠ ବିଷୟରେ ପଚାରିବାର ଥିଲା ଆଜ୍ଞା ସାର୍ ସାର୍ ମୋର ଇତିହାସ ଭୂଗୋଳ ଇଂଲିଶ ତ ଭଲ ହୁଏ ନାହିଁ ଆପଣ ତ ଜାଣିଛନ୍ତି ସେହି ବିଷୟରେ ମୋତେ ଟିକେ କହିଥାନ୍ତେ କେମିତି କଣ ପଢ଼ା ପଢ଼ି କରିବି ସେହି ବିଷୟରେ ଟିକେ କହିଥାନ୍ତେ ହେଉ ସାର୍ ଠିକ୍ ଅଛି ସାର୍ ଆପଣ କହୁନାହାଁନ୍ତି ଆପଣ କେତେବେଳେ ଫାଙ୍କା ଅଛନ୍ତି ଆଜ୍ଞା ସାର୍ ଆପଣ କହୁନାହାନ୍ତି କେତେବେଳେ ଫାଙ୍କା ଅଛନ୍ତି ମୁଁ ଯାଇକି ପହଞ୍ଚିବି ଆଜ୍ଞା ସାର୍ ଆଜ୍ଞା ସାର୍ ହଁ ସାର୍ ହଁ ସାର୍ ମୁଁ ପ୍ରତି ରବିବାର ଦିନ ନଅଟା ବେଳକୁ ଯାଇକି ପହଞ୍ଚିବି ଆପଣ ମୋତେ ଟିକେ ଭଲ ସେ ପଢ଼ାଇବେ ଯେମିତି ମୋର ଭଲ ମାର୍କ ଏଥର ପରୀକ୍ଷାରେ ରହିବ ସାର୍ ଆପଣ ଶୁଣି ପାରୁଛନ୍ତି ତ ମୁଁ ପ୍ରତି ରବିବାର ଦିନ ନଅଟା ବେଳକୁ ଯାଇକି ପହଞ୍ଚିବି ଆପଣ ମୋତେ ଟିକେ ଭଲ ସେ ପଢ଼ାଇବେ ଯେମିତି ମୋର ଟିକେ ଭଲ ମାର୍କ ଏଥର ରହିବ ହେଉ ହେଉ ସାର୍ ଠିକ୍ ଅଛି ନାହିଁ ସାର୍ ଆଉ କିଛି ନାହିଁ ମୋତେ ଟିକେ ସମୟ ଦେବେ ଆଉ ହେଉ ସାର୍ ରଖୁଛି ନମସ୍ ନମସ୍କାର